ଆମ ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳୀ ଯଥା ଲିଙ୍ଗରାଜ ମନ୍ଦିର ନନ୍ଦନକାନନ ବରୁଣେଇ ବରୁଣେଇ ଖଣ୍ଡଗିରି ଉଦୟଗିରି ଧଉଳି ଇତ୍ୟାଦି ରହିଛି ଯଥା ପାର୍କିଂ ଶୌଚାଳୟ ଡଷ୍ଟବିନ୍ ପିଇବା ପାଣି ପାଇଁ ବି ମଧ୍ୟ ଅସୁବିଧା ହେଉଛି ପାର୍କିଂ ହେଲା ଗାଡ଼ିମଟର ଥୋଇବା ପାଇଁ ଅସୁବିଧା ହେଉଛି ଆମକୁ ପାର୍କିଂ କରିବା ପାଇଁ ଗୋଟିଏ ଯାଗା ଦରକାର ସୁବିଧାରେ ଗାଡ଼ିମଟର ରହିବ ତେଣୁ କରି ଲୋକମାନେ ଯିବାଆସିବା ପାଇଁ ସୁବିଧା ହେବ ଶୌଚାଳୟ ହେଲା ବିଭିନ୍ନ ଲୋକମାନେ ଛେପ ପକାଉଛନ୍ତି ବା ପରିସ୍ରା ବସୁଛନ୍ତି ଝାଡ଼ା ଫେରୁଛନ୍ତି ଶୌଚାଳୟ ମଧ୍ୟ ଆମପାଇଁ ଦରକାର ଡଷ୍ଟବିନ୍ ଡଷ୍ଟବିନ୍ ହେଲା ବିସ୍କେଟ୍ ଜରି ଗୁଟୁଖା ଜରି ବିଭିନ୍ନ ଜରି ଜୁରା ପିଲା ଲୋକମାନେ ସବୁ ପକାଉଛନ୍ତି ପିଇବା ପାଣି ପିଇବା ପାଣି ମଧ୍ୟ ଭଲ ମିଳୁନାହିଁ ଆମକୁ ପାଣି ପିଇବା ପାଇଁ ମଧ୍ୟ ସୁବିଧା ଦରକାର ଚୋରମାନେ ଚେନ୍ ଫେନ୍ ଭିଡ଼ି ନେଇଯାଉଛନ୍ତି ପୋଲିସ ମଧ୍ୟ ଧରିବା ପାଇଁ ଦରକାର